ଆଜ୍ଞା ନମସ୍କାର ରଘୁରାଜପୁର ଗ୍ରାମ ସିଲଭର ଫିଲିଗ୍ରୀ ବଜାର ମେଳା ତା' ଅର୍ଥ ହେଉଛି ଏଇୟା ଯେ ସେ ଏମିତିଆ ଗୋଟେ ଗ୍ରାମ ଏମିତିଆ ଗୋଟେ ମେଳା ସେଇଠି ପଡ଼େ ଯେଉଁଠୁ ଆମେ ଯେଉଁପ୍ରକାର ଜିନିଷ ଖୋଜିପାରିବା ଯେକୌଣସି ଜିନିଷ ଆମେ ଖୋଜିପାରିବା ସେ ଖେଳ ପାଇଁ ହେଉ ଅନଲାଇନ୍ ଜିନିଷ ହେଉ ଇଲେକ୍ଟ୍ରିକ୍ ଜିନିଷ ହେଉ ବିନା ଇଲେକ୍ଟ୍ରିକ୍ ଜିନିଷ ଆମେ ଯାହା ଖୋଜିବା ଆମେ ସେଇଠୁ ପାଇପାରିବା ଉଦାହରଣ ଲାପଟପ୍ ଏୟାର୍ପଡ଼ ମୋବାଇଲ୍ ସ ଟି ଭି ଏଲ୍ ସି ଡ଼ି ଫ୍ରିଜ୍ ୱାସିଙ୍ଗ୍ମେସିନ୍ ଏ ସି କୁଲର୍ ଯେଉଁଟା ଆମେ କମ୍ ଦାମ୍ରେ ପାଇପାରିବା ଯେଉଁଠି ଆମର ସେଇଟା କ୍ରୟବିକ୍ରୟ ହୁଏ କାରଣ ସେଠାରେ ଆମେ ନିଲାମ ବି ନିଲାମ ବି ଡକାହୁଏ ଏମିତି ଉଦାହରଣ ସ୍ୱରୂପ ଆମର ଛୋଟଛୋଟ ଜାଗା ଗୋଟେ ଗୋଟେ ପୋଖରୀ ଯାହାକୁ ଗାଁ ଭିତରେ ଯେଉଁ ଗାଡ଼ିଆ ଖେଳପଡ଼ିଆ ଦୁଇଟା ହିଁ ଗୋଟେ ବର୍ଷପାଇଁ ତିନି ବର୍ଷ ପାଇଁ ନିଲାମ ଡକାଯିବ ତିନି ବର୍ଷ ପାଇଁ ଆପଣ ସେଇଠି ନିଜେ ସେଇଠି ମାଲିକ ହେଇପାରିବେ ଲିଜ୍ ବି ନେଇପାରିବେ ଯେଉଁ ଜାଗାରେ ମାନେ ଆମେ ସବୁ ଜିନିଷ ପାଇପାରିବା ସେ ମେଳା ଏମିତି ଏକ ମେଳା ଯେଉଁଠି ଆମେ ପ୍ରତ୍ୟେକ ଜିନିଷ ଆମକୁ ମିଳିପାରିବ ଇଲେକ୍ଟ୍ରିକ୍ ଜିନିଷ ଲାପଟପ୍ ମିଳିବ ମୋବାଇଲ୍ ମିଳିବ ଯେଉଁଟା କମ୍ ଦାମ୍ରେ ମିଳିପାରିବ ଯେଉଁଟା ଆମର ୟୁଜ୍ ତା'ପରେ ଆମର ଖେଳ ଜିନିଷ କ୍ୟାରମବୋର୍ଡ଼୍ ଅଁ କ୍ରିକେଟ୍ ବ୍ୟାଚ୍ ହେଉ କ୍ରିକେଟ୍ର ପ୍ୟାକ୍ସ୍ ହେଉ ଏଭରିଥିଙ୍ଗ୍ ସବୁ ଜିନିଷ ଆମେ ତାକୁ ପାଇପାରିବା ତାର ସେଇଆ ହେଉଛି ରଘୁରାଜପୁର ଗ୍ରାମ ସିଲଭର ଫିଲିଗ୍ରୀ ବଜାର ହେଉଛି ଯେଉଁଠି ଆମେ ସବୁକିଛି ପାଇପାରିବ ଯେଉଁଠି ଆମକୁ ସବୁ କିଛି ମିଳିପାରିବ ସେଇଠି ନିଲାମଠୁ ଆରମ୍ଭ କରି ସବୁପ୍ରକାର ପ୍ଲାଟଫର୍ମ୍ ଜମିବାଡ଼ି ଜାଗା ପ୍ଲଟ୍ ଯେଉଁଠି ଆମର ଯେଉଁ ସବୁ କିଛି ବିକ୍ରି ହୁଏ ଯେଉଁଠି ବ୍ରୋକର୍ ମାନେ ରୁହନ୍ତି ଯେଉଁଟା ଆମକୁ କମ୍ ଦାମ୍ରେ ସୁବିଧାରେ ମିଳିପାରେ